ହଁ ଆମର୍ ଯେନ୍ ପଶୁପାଲନ୍ ଯେନ୍ କରସୁଁ ବଲେ ଡାକ୍ଟରଖାନାମାନଙ୍କୁ ନେସୁଁ ଯେ ଜଦି ସେ ପଶୁୁପାଳନ ଯଦି ଛେଲ୍ ହେଲା କୁକୁରା ହେଲା କି ମେଢ଼ି ହେଲା କି ଘୁସୁରା ହେଲା ଯାଆଁଳା ବି ହେଲା ତାର୍ ଦେହେ ପାଇଁ ଯଦି ନସି ଗଲେ ତାହାକି ଆମେ ଡକ୍ଟରମାନେ ଖବରକାଗଜ ତା ମାନେ ଦେସୁଁନ୍ ଆରୁ ସେଇଟାକେ ଆମେ ପଢ଼ି କରି ଆମେ ଡାକ୍ଟରଖାନା କେ ସେଇଟାକୁ ଧରି କରି ଧାସୁଁ ଛେଲ୍ କି ବି ଧରି କିରି ଯିବୁଁ ଘୁସୁରାକୁ ବି ଧରି କିରି ଯିବୁଁ ସେ କୁକୁଡ଼ାକୁ ବି ତାକୁ ଧରି କି ଯାଇସୁଁନ୍ ସେମାନେ ତାହାକେ ଦେଖା ଦୁଖି କରୁସନ୍ ସୁଜା ସୁଜି ଦେବେ ନ ହେଲେ ବଟିକା ବୁଟିକି ଦେସନ୍ ଗୁଟେ ଖୁଆବ ବୋଲି କରି ତାହାକେ ଆମେ ଭଲ ହେବା ତାମାନେ ଖୁଆଇ ଖୁଆ କରି ତା'ର ଦେହେକେ ଭଲ୍ କରୁସୁନ୍ ଆରୁ ଆମେ ସମସ୍ତ ଜୀବ ଜନ୍ତୁ ତାଙ୍କର ଦେହେ ପାଇଁ ଆମେ ଜାନି ପାରୁନୁ କେ ସେ ଡାକ୍ଟରମାନେ ସେ ଦେଖିବେ ଆର୍ ଭଲ୍ କରୁସନ୍ ସେମାନେ

ସେଇଟା ଭଲ୍ ହେଇଗଲା ତେହାରୁ ତାହାକୁ ଆମେ ଭଲ୍ ହାବେ ଇଏ ତାହାକୁ ଚରା ବୁଲା କରି କିରି ଭଲରେ ତାକୁ ବଢାସୁଁ ଆରୁ ସେଟାକେ ଆମେ କହିବାରେ ତାରେ ବିକି ବୁକା କରି ଦୁଇ ପଇସା ରୋଜଗାର କରୁସୁନ୍ ହଁ ଏ ସମ୍ପର୍କଟା